ଗଞ୍ଜାମ ଜିଲ୍ଲାର କିଛି ଉଲ୍ଲେଖନୀୟ ଲ୍ୟାଣ୍ଡ୍ମାର୍କ୍ କିମ୍ବା ଐତିହାସିକ ସ୍ଥାନଗୁଡ଼ିକ ହେଉଛି ବହୁତ ମନ୍ଦିର ଦୁର୍ଗ ସଂଗ୍ରହାଳୟ ପ୍ରାକୃତିକ ବୈଶିଷ୍ଟ୍ୟ ଯେମିତିକି ପଦ୍ମ ସମ୍ଭବ ମହାବିହାର ମଠ ସୋରଳା ଜଳଭଣ୍ଡାର ସାରଦା ଘାଇ ଧବଳେଶ୍ୱର ମନ୍ଦିର ଆମର ଭୈରବୀ ମନ୍ଦିର ବାଳକୁମାରୀ ମନ୍ଦିର ତାରା ତାରିଣୀ ପୀଠ ଆମ ଏଗୁଡ଼ାକୁ ବହୁତ ମାନିଥାଉ ଆମର ଭଞ୍ଜନଗରରେ ଅଛି ବିଜୁ ଜଳଭଣ୍ଡାର ଆଉ ଗୋଟିଏ ପାର୍କ୍ ତାହା ସୌନ୍ଦର୍ଯ୍ୟରେ ଭରାପୂର୍ଣ୍ଣା ପିଲାମାନଙ୍କ ପାଇଁ କ୍ରୀଡ଼ା ଏବଂ ମନୋରଞ୍ଜନ ପାଇଁ ବି ବହୁତ ଭଲ ଜାଗାଟିଏ ଆମର ଗଞ୍ଜାମ ଜିଲ୍ଲା ହେଉଛି ମନ୍ଦିର କାରୁକାର୍ଯ୍ୟ ଏଥିରେ ପରିପୂର୍ଣ୍ଣ ମନ୍ଦିର ମାଳିନୀ ସହର ହେଉଛି ଆମ ଗଞ୍ଜାମ ସହର ଆମ ସବୁବେଳେ ମନ୍ଦିର ଠାକୁରଙ୍କୁ ମାନିଥାଉ ଆଉ ପ୍ରାକୃତିକ ବୈଶିଷ୍ଟ୍ୟଗୁଡ଼ିକ ବି ବହୁତ ରହିଛି ଆମର ସରୋରାର ଜଳଭଣ୍ଡାର ଜଳପ୍ରପାତ ନାମରେ ପରିଣତ ହେଉଛି